ବଗିଚାରେ ଉତ୍ପାଦିତ ହେଉଥିବା ଫୁଲ ସବୁ ଠାକୁରଙ୍କୁ ନେଇକରି ଅର୍ପଣ କରେ କିଛି ଫୁଲକୁ ବ୍ୟବସାୟରେ ମଧ୍ୟ ପରିଣତ କରେ ସେଥିରୁ ଦୁଇ ପଇସା ଯଦି ଯାହା ମିଳେ କୁଟୁମ୍ବ ପରିପୋଷଣରେ ଲାଗିଥାଏ ଏବଂ ଫଳ କିଛି ଏମିତି ଭେଣ୍ଡି ଲଙ୍କା ମରିଚ ଗୁଆଁସିମ୍ବ ଏତାକୁ ଗଲା ଦୁଇ ଚାରି ବୁନ୍ଦା ଲଗାଇଥାଏ ସେ ଫଳକୁ ଆମେ ପନିପରିବାରେ ପରିଣତ କରିକି ଖାଉଁ କିଛି ବ୍ୟବସାୟରେ ଫେରେ ଲାଗେ ବିକ୍ରି କରି ପଇସା ଆଣିକରି ଆମର କାର୍ଯ୍ୟରେ ଲଗାଇଦେଉ